ଆମର୍ ଗାଁ ନା ରାମପୁର ଆମର୍ ଗାଁରେ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦୁଇଟା ଅଛି ସେମାନେ ହରେ କୃଷ୍ଣ ହରେ ରାମ ଭଜନ କୀର୍ତ୍ତନ ଯାଇକରି କରସନ୍ ଗାଁ ଗାଁ

କୀର୍ତ୍ତନ ମଧ୍ୟ ହୁଏ କୀର୍ତ୍ତନ ଯେଉଁଟାକି ଗାଁରେ କରାଯାଏ ଗୋଟେ ଗାଁର ମାନଙ୍କୁ ଗୋଟେ ୱାର୍ଡ଼ ମିଶିକି ଯେଉଁ ନାମ ସଂକୀର୍ତ୍ତନ କରନ୍ତି ସେଠାନକୁ ମଧ୍ୟ ପାର୍ଟିବାଲାକୁ ଡାକିକି ହରିକୃଷ୍ଣ ହରିରାମର ତାଙ୍କୁ ପୂଜା କରାଯାଏ କୀର୍ତ୍ତନଟା ହେଉଛି ଯେଉଁଠାରେ କି ରାମ ଭଗବାନ ହନୁମାନ ଭଗବାନଙ୍କ ପୂଜା ଏବଂ କୃଷ୍ଣ ପୂଜା କରାଯାଏ ଏଗୁଡ଼ାକ ଧାର୍ମିକସ୍ଥଳରେ ହୁଏ ଯେମିତି କି ଜଗନ୍ନାଥ ମନ୍ଦିରରେ ହୁଏ ରାମ ମନ୍ଦିରରେ ମଧ୍ୟ କରାଯାଏ ଶିବ ମନ୍ଦିରରେ ମଧ୍ୟ କରାଯାଏ ବହୁତ ଗୁଡ଼ାଏ ଗାଁରେ ଏବେ କୀର୍ତ୍ତନ କରୁଛନ୍ତି ଯେଉଁଟା କି ଖୋଲ ଗିନି ମୁର୍ଦ୍ଦୁମ ଏଗୁଡ଼ାକ ଧରିକି ଯାଆନ୍ତି କୁନି କୁନି ଛୁଆ ମଧ୍ୟ ଯାଇକି ସେଠାରେ ନୃତ୍ୟ କରନ୍ତି ଏବଂ କାହାର ଯଦି ଘରେ କିଛି ବି ଶୁଭ କାର୍ଯ୍ୟ ହୁଏ ସେ ସ୍ଥାନକୁ ଡାକିକି କୀର୍ତ୍ତନ ମଧ୍ୟ କରନ୍ତି ଏବଂ କୌଣସି ପୂଜା ପର୍ବ ହେଲେ ବି କୀର୍ତ୍ତନ ପାଇଁ ଡାକନ୍ତି ଏବଂ ସେ ଜାଗାରେ କୀର୍ତ୍ତନ ନାମଯଜ୍ଞ କରାଯାଏ ଏବଂ କୀର୍ତ୍ତନ ମଧ୍ୟ କରାଯାଏ